ଆମ ଭାରତରେ ବହୁତ ପ୍ରକାର ଟୁରିଷ୍ଟ୍ ପ୍ଲେସ୍ ବା ପର୍ଯ୍ୟଟକ ଅଛି ଯେଉଁଥିରେ କି ପୁରୀ କୋଣାର୍କ ଚନ୍ଦ୍ରଭାଗା ଭିତରକନିକା ଭିତରକନିକାରେ ବହୁତ ପ୍ରକାର କୁମ୍ଭୀର ଦେଖିବାକୁ ମିଳେ ଏବଂ ରାୟଗଡ଼ା ଜିଲ୍ଲାରେ ଏବଂ ଆମର କୋରାପୁଟ ଜିଲ୍ଲାରେ ଅଛି ଦେଓମାଳୀ ପର୍ବତ ଯେଉଁଟାକି ଆମ ଭାରତରେ ସବୁଠୁ ଶ୍ରେଷ୍ଠ ବା ବଡ଼ ପର୍ବତ ସେଇଠି ବହୁତ ଦୂର ଦୂରରୁ ଲୋକ ଆସନ୍ତି ଆଉଟ୍ ଅଫ୍ ଟୁରିଷ୍ଟି୍ ଆସନ୍ତି ସମସ୍ତେ ଆସିକି ଦେଖିବା ପାଇଁ ବହୁତ ଭଲ ଜାଗାଟେ ଏବଂ ଆମ ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଏକ ଶିବ ମନ୍ଦିର ଅଛି ଯେଉଁଥିରେକି ପାଣି ପଡ଼େ ବା ଝରଣା ଆକାରରେ ବହୁତ ଭଲ ଆକାରରେ ବହେ ଏବଂ ବାହାରେ ଆମର କୋଲକାତାରେ ଅଛି ଯେଉଁଟାକି ଆମର ଦୁର୍ଗା ମନ୍ଦିର ସେଇଟା ବର୍ଷକୁ ଥରେ ବହୁତ ବଡ଼ ଫେଷ୍ଟିଭାଲ୍ ବହୁତ ବଡ଼ ଉତ୍ସବ ହୁଏ ସେଇଠି ପୁଣି ବାହାରର ଲୋକ ଆସିକି ଦେଖିବା ପାଇଁ ବଢ଼ିଆ ଯାଗା ବା ବଢ଼ିଆ ସ୍ଥଳୀ ଖାସ୍ କରି କହିବାକୁ ଗଲେ ପୁରୀ ଜଗନ୍ନାଥ ମନ୍ଦିର ଅଛି ପ୍ରଭୁଙ୍କର ପ୍ରସାଦ ଦିଆହୁଏ ଏବଂ ବାହାର ଲୋକ ଆସିକି ଶାନ୍ତି ଶୃଙ୍ଖଳାରେ ବସିକି ସେଇଠି ପୁଣି ଟୁରିଜମ୍ ପାଇଁ ଭଲ ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଆଉକିଛି ମାନେ ଆମର ରାଜସ୍ଥାନରେ ମଧ୍ୟ୍ୟ ଭଲ ମନ୍ଦିର ଅଛି ଯେଉଁଟାକି ମା' ଦୁର୍ଗାଙ୍କର ତ ଆସିକି ଭଲକିରି ଦେଖା କରିବା ଟୁରିଷ୍ଟ୍ ବା ନିଜ ପର୍ଯ୍ୟଟକ କରିବାପାଇଁ ବହୁତ ଭଲ ହୁଏ